ବ୍ରହ୍ମାଣ୍ଡ କହିଲେ ଆମେ ବ୍ରହ୍ମାଙ୍କର ସର୍ଜନାକୁ ବ୍ରହ୍ମାଣ୍ଡ କହୁଛେ ଯେଉଁଟା ବ୍ରହ୍ମ ଉତ୍ପତ୍ତି କରିଥିଲେ ଆଉ ବିଶେଷ କରି ବହୁତ ଆକର୍ଷଣୀୟ ତାଙ୍କ ବ୍ରହ୍ମାଣ୍ଡ ଆଉ ତାଙ୍କ ରହସ୍ୟ ବିଷୟରେ ତ କହିଲେ ଅତ୍ୟୁକ୍ତି ହେବ ନାହିଁ ବ୍ରହ୍ମାଙ୍କର ବ୍ରହ୍ମା ବ୍ରହ୍ମାଙ୍କ ଉତ୍ପତ୍ତି ସର୍ଜନାକୁ ଆମେ ବ୍ରହ୍ମାଣ୍ଡ ବୋଲି କହିଥାଉ ଆଉ ପୃଥିବୀ ତ ଆମର ବହୁତ ଆକର୍ଷଣୀୟ